ମୁଁ ରଣପୁର ଅମ୍ବର ଦୋକାନରୁ ଗୋଟିଏ ପ୍ୟାଣ୍ଟ କିଣିଥିଲି ସେ ପ୍ୟାଣ୍ଟ ମୁଁ ତିନି ହଜାର ଟଙ୍କା ଦେଇ କିଣିଥିଲି ତିନି ବର୍ଷ ବ୍ୟବହାର କରିବା ପରେ ମଧ୍ୟ ସେ ପ୍ୟାଣ୍ଟଟି ମୋତେ ଭଲ ଲାଗୁଛି ଆଜି ପର୍ଯ୍ୟନ୍ତ ବି ତେଣୁ ମୋର ଜିନ୍ ପ୍ୟାଣ୍ଟଟି ସମସ୍ତ ବ୍ୟକ୍ତିଙ୍କୁ କହିବି ଯେ ସବୁବେଳେ ଅମ୍ବର ଦୋକାନକୁ ଯାଇ ଯେତେବେଳେ ଯେଉଁ ପ୍ୟାଣ୍ଟ ସାର୍ଟ କିଣୁଛନ୍ତି ଅମ୍ବର ଦୋକାନରୁ ଯାଇ ପ୍ୟାଣ୍ଟ ସାର୍ଟ କିଣନ୍ତୁ ଏହା ଭଲ ରହିବ ଏବଂ ପ୍ୟାଣ୍ଟଟି ପିନ୍ଧିବାକୁ ମଧ୍ୟ ଭଲ ରହିବ